କଳାହାଣ୍ଡି ଜିଲ୍ଲାରେ ମୁଖ୍ୟତଃ ଧାନଚାଷ କପାଚାଷ ଏବଂ ବହୁତ ଜାଗାରେ ଝୋଟ ଫୋଟ ଇତ୍ୟାଦି ବି କରିଥାନ୍ତି କିନ୍ତୁ କଳାହାଣ୍ଡିର ମୁଖ୍ୟ ଫସଲ ହଉଛି ଧାନ ସେ ଯେଉଁଟାକୁ ଆପଣ କଳାହାଣ୍ଡିର ପ୍ରତ୍ୟେକ ବ୍ଲକରେ ପ୍ରତ୍ୟେକ ପଞ୍ଚାୟତରେ ଦେଖିବା ପାଇଁ ପାଇବେ ଏବଂ ସେଗୁଡ଼ିକ ସ୍ ମାନେ ବାହାରର ରାଜ୍ୟ ବାହାର ଜିଲ୍ଲାମାନଙ୍କୁ ମଧ୍ୟ କଳାହାଣ୍ଡିରୁ ସପ୍ଲାଏ ହୁଏ ଏବଂ ଏହା ସ୍ଥାନୀୟ ଅର୍ଥନୀତିରେ ବହୁତ ମାନେ ତାର ବହୁତ ହାତ ହସ୍ତକ୍ଷେପ କରିଛି କାରଣ ସେମାନେ ରାଜ୍ୟସରକାରଙ୍କୁ ସେରା ବିକୁଛନ୍ତି ଯାହାଦ୍ୱାରା ଲୋକମାନଙ୍କୁ କିଛି ସରକାରକୁ ଯେଉଁ ପଇସା ମିଳୁଛି ସେଇଟା ଲାଭଦାୟକ ସେମାନଙ୍କ ପାଇଁ ଏବଂ ବିଭିନ୍ନ ଜାଗାରେ ମଣ୍ଡି ଫଣ୍ଡି ଇତ୍ୟାଦି ଆପଣ ଜାଣିଥିବେ ଆପଣମାନେ ସବୁ ତ ଜାଣିଛନ୍ତି ମଣ୍ଡି ଫଣ୍ଡି ଇତ୍ୟାଦି ସବୁ ହଉଛି ଏବଂ ଇଏ ଧାନଚାଷକୁ ଛାଡ଼ି ଦେଲେ ଆଖୁ ତାପରେ ତମ୍ବାଖୁ ଏଇଟା ହଉଛି ମୁଖ୍ୟ କଳାହାଣ୍ଡିରେ ତମ୍ବାଖୁ ତ ଆପଣ ଜାଣିଥିବେ ବିଡ଼ି ସିଗରେଟ୍ଯାକର ଯେଉଁ ଭିତରେ ଥାଏ ମାଲ୍ ତାକୁ ତମ୍ବା ତମ୍ବାଖୁ କୁହାଯାଏ ଏବଂ ଏଇଟା ବିପୁଳ ଭାବରେ କଳାହାଣ୍ଡି ଜିଲ୍ଲାରେ ଚାଷ ହଉଛି ଏବଂ ଚାଉଳ ଆଖୁ ଆଖୁ ମଧ୍ୟ ବହୁତ ଚାଷ ହଉଛି ବାଉଁଶ ଏବେ ଜଙ୍ଗଲରୁ ମୁଖ୍ୟତଃ ବାଉଁଶ କାଠ ତାପରେ ନାନାଦି ଫଳ ହରିଡ଼ା ଫରିଡ଼ା ଏଇଟା ମ ମଧ୍ୟ ଏବେ ବିପୁଳ ପରିମାଣରେ ଚାଷ ହେବାକୁ ଯାଉଛି